ଆମ ଓଡ଼ିଶାର ମାତୃଭାଷା ହେଉଛି ଓଡ଼ିଆ ଆମର ପୂର୍ବ କାଳରୁ ସମସ୍ତ ଲୋକ ଓଡ଼ିଆରେ କଥାବାର୍ତ୍ତା କରୁଥିଲେ ଓଡ଼ିଆରେ ନିଜର ଭାବ ପ୍ରଦର୍ଶନ କରୁଥିଲେ ନିଜର ମନୋଭାବ ଭାବକୁ ଅନ୍ୟ ଜଣଙ୍କ ସାମ୍ନାରେ ଆଉ ଜଣେ ପ୍ରକାଶ କରୁଥିଲା କିନ୍ତୁ ବର୍ତ୍ତମାନ ଆଧୁନିକ ଦୁନିଆଁରେ ଏହି ଓଡ଼ିଆ ଭାଷା ଆଉ ଉନ୍ନତି କରିପାରୁନାହିଁ କିମ୍ବା ବିକଶିତ ହୋଇ ପାରୁନାହିଁ କାରଣ ଓଡ଼ିଆ ଭାଷା ପ୍ରଚଳିତ ହେବାରେ ଅନେକ ସମସ୍ୟା ଦେଖିବାକୁ ମିଳୁଛି ବର୍ତ୍ତମାନ ଆଉ ଓଡ଼ିଆ ଭାଷାକୁ କେହି ପସନ୍ଦ କରୁନାହାନ୍ତି ଆମ ଓଡ଼ିଶାର ଲୋକମାନଙ୍କ କେତୋଟି ଭୁଲ୍ ଧାରଣା ମନ ଭିତରେ ରହିଯାଇଛି ଯେଉଁଟାକି ହଉଛି ଆମ ଓଡ଼ିଶାର ଲୋକମାନେ ଭାବନ୍ତି ଯେ ଯେଉଁମାନେ ଶିକ୍ଷିତ ଶ୍ରେଣୀର ଲୋକ ଶିକ୍ଷିତମାନେ ହିଁ କେବଳ ହିନ୍ଦୀ ଇଂଲିଶ୍ରେ କଥାବାର୍ତ୍ତା କରନ୍ତି ଏବଂ ଯେଉଁମାନେ ଓଡ଼ିଆରେ କଥାବାର୍ତ୍ତା କରନ୍ତି ସେମାନେ ହେଉଛନ୍ତି ଗାଉଁଲି ଓ ଶିକ୍ଷିତ ତେଣୁ ଆମ ଓଡ଼ିଶାର ଲୋକମାନେ ଓଡ଼ିଆ ପରିବର୍ତ୍ତେ ହିନ୍ଦୀ ଇଂଲିଶ୍ କହିବାକୁ ପସନ୍ଦ କରୁଛନ୍ତି ନିଜକୁ ଶିକ୍ଷିତ ଦେଖେଇବା ପାଇଁ କିନ୍ତୁ ସେମାନେ ଭୁଲି ଯାଉଛନ୍ତି ଯେ ଆମେ ଏହି ଓଡ଼ିଆ ମାଟିର ଛୁଆ ଓଡ଼ିଆ ହେଉଛି ଆମ ମାତୃଭାଷା ଆମେ ଓଡ଼ିଆ କହିବା ନିହାତି ଆବଶ୍ୟକ ଆମ ଓଡ଼ିଆ ଭାଷାର ଉନ୍ନତି ହେବା ମଧ୍ୟ ନିହାତି ଆବଶ୍ୟକ ଆମେ ଯଦି ଆମ ନିଜ ମାତୃଭାଷାକୁ ନ କହିବା ନ ଶିଖିବା ତା'ହେଲେ ଅନ୍ୟମାନେ ଆମ ଭାଷାକୁ କାହିଁକିିବା ସମ୍ମାନ ଦେବେ କାହିଁକିିବା ସେମାନେ ଆମ ଭାଷାକୁ ପଢ଼ିବେ ବା ଲେଖିବେ କିମ୍ବା କହିବେ ଆମେ ତ ଆମ ଭାଷାକୁ ପସନ୍ଦ କରୁନେ ତା'ହେଲେ ଅନ୍ୟକେହି କାହିଁକି ଆମ ଭାଷାକୁ ପସନ୍ଦ କରିବ ଏମିତି ଚିନ୍ତାଧାରା କାହା ମନରେ ମଧ୍ୟ ଆସୁନାହିଁ ଆଜିକାଲି ଛୋଟ ଛୋଟ ପିଲାମାନଙ୍କୁ ଓଡ଼ିଆ ଶିଖେଇବା ପରିବର୍ତ୍ତେ ଆମ ଓଡ଼ିଶାର କେତେକ ଅଭିଭାବକ ପିତାମାତା ତାଙ୍କ ଛୁଆ ପିଲାଙ୍କୁ ଛୋଟବେଳୁ ହିଁ ହିନ୍ଦୀ ଇଂଲିଶ୍ ଶିଖଉଛନ୍ତି ଯାହାଫଳରେ ଆମ ଓଡ଼ିଆ ଭାଷା ଆଜି ଆମ ଓଡ଼ିଆ ଭାଷା ଆଜି ଦିନକୁ ଦିନ ଓଡ଼ିଆ ଭାଷାର ପରିଚୟ ଓଡ଼ିଆ ଭାଷାର ବ୍ୟବହାର କମିବାରେ ଲାଗିଲାଣି ଆଉ ଲୋକମାନେ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରୁନାହାନ୍ତି ଏବଂ ଯେଉଁମାନେ ବାହାରେ ରହୁଛନ୍ତି ଚାକିରି କରୁଛନ୍ତି ସେମାନେ ମଧ୍ୟ ଧୀରେ ଧୀରେ ଓଡ଼ିଆ ଭାଷାକୁ ଭୁଲି ଭୁଲିବାକୁ ଲାଗିଲେଣି ତେଣୁ ଆମେ ଆମ ଓଡ଼ିଆ ଭାଷାକୁ ବଞ୍ଚିତ ରଖିବାକୁ ହେଲେ ଆମ ଓଡ଼ିଆ ଭାଷାକୁ ସଂରକ୍ଷିତ ରଖିବାକୁ ହେଲେ ଆମକୁ ନିଜେ ପ୍ରଥମେ ସଜାଗ ରହିବାକୁ ପଡ଼ିବ ସେଥିପାଇଁ ଆମେ ଆମକୁ ଆମ ଓଡ଼ିଆ ଭାଷା କିପରି କେମିତି ବିକାଶ ହେଇପାରିବ ଉନ୍ନତି ହେଇପାରିବ ଏବଂ ଅନ୍ୟ ରାଜ୍ୟ ଅନ୍ୟ ସହର ଅନ୍ୟ ଦେଶରେ ତାର ଗୋଟେ ନୂତନ ପରିଚୟ ସୃଷ୍ଟି କରିବ ସେଥିପାଇଁ ଆମକୁ ଧ୍ୟାନ ଦେବାକୁ ପଡ଼ିବ ଆମେ ଆମର ଭବିଷ୍ୟତ ପିଢ଼ିକୁ ଛୋଟ ପିଲାମାନଙ୍କୁ ପ୍ରଥମେ ଆମେ ଓଡ଼ିଆ ଶିଖେଇବା ଓଡ଼ିଆ କହି ଲେଖି ପଢ଼ି ଶିଖେଇବା ତା'ପରେ ତାଙ୍କୁ ଅନ୍ୟ ସବୁ ହିନ୍ଦୀ ଇଂଲିଶ୍ ସାଂସ୍କୃିତ ବଙ୍ଗଳା ତେଲୁଗୁ ମାଡ୍ରାସ୍ ଅନ୍ୟ ସବୁ ଭାଷା ଗୁଡ଼ିକ ଶିଖେଇବା ଉଚିତ୍ ତା'ହେଲେ ଯାଇ ଆମ ଓଡ଼ିଆ ଭାଷାର ଉନ୍ନତି ହେଇପାରିବ ଆମ ଓଡ଼ିଆ ଭାଷା ସଂରକ୍ଷିତ ହୋଇ ରହିପାରିବ ନଚେତ୍ ଆଉ କିଛି ବର୍ଷ ପରେ ଆମ ଓଡ଼ିଆ ଭାଷା ଆଉ ରହିବ ନାହିଁ ଓଡ଼ିଆ ଭାଷା ସମ୍ପୂର୍ଣ୍ଣ ଭାବେ ଲୁପ୍ତ ହୋଇଯିବାର ସମ୍ଭାବନା ରହିଛି ତେଣୁ ମୁଁ ଅନୁରୋଧ କରିବି ସମସ୍ତ ଓଡ଼ିଶାବାସୀଙ୍କୁ ଯେ ସେମାନେ ଆମ ନିଜ ଭାଷାକୁ ସମ୍ମାନ ଦିଅନ୍ତୁ ଏବଂ ତାର ସଂରକ୍ଷଣ ମଧ୍ୟ କରନ୍ତୁ ତାକୁ ଲୁପ୍ତ ହବାକୁ ଦିଅନ୍ତୁ ନାହିଁ